ହ୍ୟାଲୋ ସାର୍ ମୁଇଁ ଗୋଟେ ସାମାନଟେ ମଗେଇଥିଲି ସେ ସାମାନ ନେଇ ଆସବାର ଚାଲି ଆରୁ ମୋର ମୋବାଇଲରେ ଆସିଲାନ ବୋଲି କହୁଛି ତା'ହେଲେ ଚିନ୍ତା କର୍ମା କହିବି ଆରୁ ମୋର ମୋବାଇଲରେ ଶୋ କରୁଛେ ସେ ପ୍ରଡ଼କ୍ଟ ହେଲାନ ବୋଲି ଆରୁ ତମର୍ ସାର୍କେ ଯିଏ ନିଆ ଆବାରତାଲି ଆର୍କେ ସାମାନଟା ଏନ୍ତା କର୍ବା ଯେ କହିବେ

ସେଟା ନେଟୱାର୍କ ପ୍ରୋବ୍ଲେମ୍ କି ତୁମର୍ ଫ୍ଲିପକାର୍ଟ ରହେସୁ ଏ ଏଟା ଆପଣକୁ କହିବି ଆରୁ ଏନ୍ତା ହେଲେ ଯେ ଟେ କହିବି ଆଉ ସେ ସେ ସାମାନଟା ମୋତେ କହିବେ

କି ନେଟୱାର୍କ ପ୍ରୋବ୍ଲେମ୍ କି କାଣା ପ୍ରୋବ୍ଲେମ୍ ଅଛି କହିବେ

ପ୍ରଡ଼କ୍ଟର ଦାମ୍ ଚାରଶହ ଅଶୀ ସେ ଦାମ୍ ପଇସା ପେମେଣ୍ଟ ଜେନ୍ତାକି ପେମେଣ୍ଟ ଜେନ୍ତାକି ପେମେଣ୍ଟ କେତେ କ୍ୟାସ୍ ଅନ୍ ଡେଲିଭରି ନାଇଁ କରି ୟୁ ପି ଆଇ କରିଦେଇଛେ ସେଟା କେନ୍ତା କରିଦେବେ କ୍ୟାସ୍ ଅନ୍ ଡେଲିଭରି ଦେବେ କି ଅନ୍ଲାଇନ୍ କରିବେ କି ପେଟିଏମ୍ କରିବେ କି ଫୋନପେ' କରିବେ ସେଟା ଆପଣ ଦାୟୀ ଯଦି କ୍ୟାସ୍ବ୍ୟାକ୍ ଦେବେ ବୋଇଲେ କେନ୍ତା କରି ଦେବେ ଆପଣ ଜାନିବେ ଆରୁ ଅନ୍ଲାଇନ୍ ଯଦି ଦେବେ ମୋର୍ ନମ୍ବରଟା ମାଗିଦେବି ଗୋଟେ ମେସେଜ୍ କରିଦେବେ ତା'ହେଲେ ଏଇଥନ୍ ମୁଇଁ ଦେଇଦେବି ସାର୍ ଧନ୍ୟବାଦ୍